ଆରେ ସାଙ୍ଗ ଜାଣିଛୁ ଆଜିକାଲି ଯେଉଁ ରୋଗୀମାନଙ୍କୁ ନେବା ମେଡ଼ିକାଲକୁ ଆମର ଯେଉଁ ଦେଶର ଯେଉଁ ମେଡ଼ିକାଲ ଯେମିତି ସଂସ୍ଥା ହେଲାଣି ଆଉ ରୋଗୀ ନେଇକି ଆମେ ଭଲ କରିକି ଆଣିବା ଆମ ଗରିବ ଲୋକଙ୍କ ପାଇଁ ଭାରି କଷ୍ଟକର ଯେଉଁମାନେ ବଡ଼ବଡ଼ିଆ ସେମାନେ ବେସରକାରୀ ମେଡ଼ିକାଲରେ ପଇସା ପତର ତାଙ୍କର ଜୋରେ ସେମାନେ ଭଲକରିକି ଆଣିପାରିବେ ଆମେ ତ ବେସରକାରୀ ମେଡ଼ିକାଲ ଯାଇପାରିବାନି ଆମେ ଯାଇ ଯାଇ ଯିବା ଆମ ଦେଶରେ ସରକାର ଯେଉଁ କରିଛନ୍ତି ମେଡ଼ିକାଲ ସେଇ ମେଡ଼ିକାଲରେ ଆମେ ଯାଇକି ପହଞ୍ଚିଲେ ଆମକୁ ଡକ୍ଟରମାନେ ବି ଭଲ ଭାବରେ ଦେଖିପାରୁନାହାନ୍ତି ଆମକୁ ରହିବାପାଇଁ ଜାଗା ଠିକ୍ ମିଳୁନି କେତେବେଳେ ବରଣ୍ଡାରେ ଶୋଉଛେ ବା କ'ଣ କରୁଛେ ଆଉ ରୋଗୀ ପୁରା ସିରିୟସ୍ ହେଲା ପରେ ଯେତେବେଳେ ଡକ୍ଟର ପାଖକୁ ଯାଉଛେ ସେମାନେ ବି କହୁଛନ୍ତି ତୁମେ ପଳା ଏଠି ରହିବା କିଛି ଦରକାର ନାହିଁ ଆମକୁ ଟାଇମ୍ ନାହିଁ ଏଇଭଳିଆ ସେମାନେ କହୁଛନ୍ତି ସେମାନେ ତ ବଡ଼ବଡ଼ିଆଠୁ ପଇସା ପତର ଖାଇକି ସେମାନେ ଟେଷ୍ଟ କଲେ ସେମାନଙ୍କର ରୋଗ ଠିକ ଭଲ କଲେ ଆମ ଗରିବ ଲୋକ ମଳିମୁଣ୍ଡିଆକୁ କିଏ ପଚାରୁଛି ଆଉ ସେଥିପାଇଁ ଆଜିକାଲି ଭାରି କଷ୍ଟ କ'ଣ କରିବା କିରେ ଏଇ ଯେଉଁ ଭଳିକା ମେଡ଼ିକାଲ ଆମ ପଞ୍ଚାୟତରେ ସେମିତି ମେଡ଼ିକାଲ ଗୋଟିଏ ବି ନାହିଁ ଆମ ଗାଁ ପାଖରୁ ସରକାରୀ ମେଡ଼ିକାଲ ଦଶ ବାର କିଲୋମିଟର ଆମେ ତ ଯିବା ଭାରି କଷ୍ଟ ପଇସା ହେଲେ ସିନା ଯିବା ଆମେ ଗରିବଲୋକ କେଉଁଠି ମେଡ଼ିକାଲ ଦେଖିବା ବା କ'ଣ କରିବା ଭଲ ହେବା କିନ୍ତୁ ଆଉ ନିହାତି ଆଉ ତାପରେ ଏବେ ଯେଉଁ କରୋନା ହେଲା ଏଇ କରୋନାରେ ବି ଆମେ ଆଉ ଘରୁ ବାହାରି ପାରିଲେନି ଆଉ ଚାରିଆଡ଼େ ତ ପୋଲିସ୍ ଫୋଲିସ୍ ସବୁ ଜଗେଇଦେଲେ ସରପଞ୍ଚ ସହ ଜଗିଲେ ପଦାକୁ ବାହାରି ଏଇ ଯେଉଁ ଥଣ୍ଡା ଫଣ୍ଡା ଛୁଆଙ୍କୁ ହେବା ବା ଆମକୁ ହେବା ବାଧ୍ୟ ହୋଇକି ଏଇ ଯେଉଁ ମହୁ ତୁଳସୀ ରସ ଦେଶୀ ଚିକିତ୍ସା କରିକି ମଣିଷ ଚଳିଲା କ'ଣ କରିବ ନିହାତି ଗୋଟିଏ ଆମକୁ ଦରକାର ଆମ ପଞ୍ଚାୟତ ମାନଙ୍କରେ ଗୋଟିଏ ଗୋଟିଏ ନିହାତି ଗୋଟିଏ ଗୋଟିଏ ମେଡ଼ିକାଲ ନିହାତି ଦରକାର ସେଥିପାଇଁ କ'ଣ କରାଯିବ ଆମେ ଭାରି ହଇରାଣ ହଉଛେ ମେଡ଼ିକାଲ ବିଷୟରେ କରୋନାରେ ଏତେ ହଇରାଣ ମଣିଷ ଭାରି ହୀନସ୍ତା ଯାଇକି ପଦାକୁ କୁଆଡ଼େ ବାହାର କରେଇଦେଲେନି କି ନିଜେ ବି ବାହାରିପାରିଲେନି କଣ କରମ ଏଇଭଳିକା ଯେଉଁ ଏଇ ତିନି ବର୍ଷ ହେଲା ଏତେ ହଇରାଣ ମଣିଷ ହେଉଛି ଏଇ ଗରିବ ଲୋକ ଆମେ ସବୁ ଭାରି ଇଏ କିନ୍ତୁ ବଡ଼ ବଡ଼ିଆ ତାଙ୍କର ପଇସା ପତର ଅଛି ସେ ଚଳିଯାଉଛନ୍ତି ତାଙ୍କର କିଛି ନାହିଁ ତାଙ୍କୁ ତ ପଇସା ଅଛି ସେ ଯୁଆଡ଼େ ପାଇଲେ ସିଆଡ଼େ ଗଲେ ତାଙ୍କ ଚଳିଲେ ତାଙ୍କର ତ ଡକ୍ଟର ସବୁ ଦେଖିଲେ ଆମେ ତ ମଲେ ହଇରାଣ ହେଇକିନା ଅଯଥାରେ ଆମ ରୋଗୀ ମରିଯିବା ଟା ପଇସା ନଥିଲେ ମରିବାଟା ସାରା ଆଉ କ'ଣ କରାଯିବ